ଓଡ଼ିଶାର ସମ୍ବାଦ ଗଣମାଧ୍ୟମରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାର ପ୍ରସଙ୍ଗକୁ ଆମେ ଖବରକାଗଜରେ ଯେମିତି ଆମର ମେଡ଼ିକାଲ୍ରେ ରୋଗୀକୁ ନେଲେ ବେଡ଼୍ ମିଳୁନାହିଁ କିମ୍ବା ମେଡ଼ିକାଲ୍ ସଫା ନଥାଉଛି ଡକ୍ଟର୍ ଆଭେଲେବୁଲ୍ ନଥାଉଛନ୍ତି ନର୍ସ ଭଲରେ ଦେଖାଦେଖି କରୁନଥାଉଛନ୍ତି ସେଇ ସବୁ ଛାପିବା ଦରକାର ଆଉ ମେଡ଼ିସିନ୍ ଠିକ୍ରେ ଦଉଛନ୍ତି ନା ନାଇଁ ସାଲେଇନ୍ ଠିକ୍ରେ ଦଉଛନ୍ତି ନା ନଁ ସେସବୁ ଛାପିବା ଦ୍ୱାରା ଲୋକ ଜାଣିପାରି କିି କ'ଣ ହେଉଛି ମେଡ଼ିକାଲ୍ରେ ଆଉ ବିଦ୍ୟାଳୟରେ ବି ଶିକ୍ଷକ ଠିକ୍ ଟାଇମ୍ରେ ଆସୁନାହାନ୍ତି କି ପିଲା ପଢ଼ିବା ପାଇଁ ସେମାନଙ୍କୁ ସୁବିଧା ନଥାଉଛି ବହି କିମ୍ବା ଗୃହଯାକ ସବୁ ଭଲ ନଥାଉଛି କେତେବେଳେ ବର୍ଷା ହେଲେ ବର୍ଷା ପାଣି ବି ପଡ଼ୁଛି ସେମାନଙ୍କର ପଢ଼ିବା ଦ୍ୱାରା ପଢ଼ାପଢ଼ି ବି ଅଭାବ ହେଉଛି କିନ୍ତୁ ସେ ଟିଚର୍ବି ଠିକ୍ ଟାଇମ୍ରେ ଆସୁଛି କି ନ ଆସୁଛି ସେଇଟା ବି ଜାଣୁନାହାନ୍ତି ତ ସେଇଟା ବି ସବୁ ସମ୍ବାଦ ଗଣମାଧ୍ୟମରେ ଜଣେଇବା ଦରକାର ଆଉ ଲୋକ ଆସିକି କ'ଣ ପଢ଼ଉଛି କ'ଣ ସେଇଟା ସବୁ ଦେଖୁନାହାନ୍ତି ସେଇଟା ଜଣେଇଲେ ସରକାର ସେଇଟାର ସୁବିଧା ବି କରିପାରନ୍ତେ ଆଉ ବିଦ୍ୟାଳୟର ଯେମିତି ପାଣି ସୁବିଧା ଖାଇବା ଖାଇବା ବି କେଉଁ ଦିନ କ'ଣ ଦଉଛନ୍ତି ସେଇଟା ଠିକ୍ ରୁଟିନ୍ରେ ଦଉନାହାନ୍ତି ସେମାନଙ୍କର ଭଲ ବହି ବସାକୁ ଯେଉଁ ଦଉଛନ୍ତି ସେଇଟା ବି ଦଉନାହାନ୍ତି ସବୁ ସମ୍ବାଦ ଦ୍ୱାରା ଜଣେଇବା ଦରକାର